ମୋତେ ଲାଗୁଛି ଓଡ଼ିଆ ଭାଷା ଅନ୍ୟାନ୍ୟ ରାଜ୍ୟର ଭାଷାରେ କୌଣସି ପ୍ରଭାବ ପକାଉ ନାହିଁ କିନ୍ତୁ ଓଡ଼ିଶା ଭିତରେ ଥିବା ବଣ ଜଙ୍ଗଲରେ ରହୁଥିବା ବନବାସୀମାନଙ୍କର କନ୍ଧ ସାନ୍ତାଳ ଏହିସବୁ ଭାଷାଗୁଡ଼ିକ ଉପରେ ପ୍ରଭାବ ପକାଉଛି ପ୍ରଭାବ ପକାଇବା ଦ୍ୱାରା ସେମାନେ ମୁଖ୍ୟ ଶ୍ରୋତକୁ ରେ ସାମିଲ ହେଉଛନ୍ତି